ମୁଁ ବହୁତ ପ୍ରକାରର ଗେମ ଖେଳିବାକୁ ଭଲ ଲାଗେ ମୋତେ କିନ୍ତୁ ମୁଁ ଭିଡ଼ିଓ ଗେମ ଏତେ ଖେଳେ ନାହିଁ ମୋତେ ଭିଡ଼ିଓ ଗେମ ବିଷୟରେ ମୁଁ ଏତେ ଅବଗତ ମଧ୍ୟ ନାହିଁ ମୋତେ ଭିଡ଼ିଓ ଗେମ ଗୁଡ଼ାକ ଏତେ ଭଲ ବି ଲାଗେ ନାହିଁ ଅ ଗେମ ଗୁଡ଼ିକ ମଧ୍ୟରୁ ମାନେ ଭିଡ଼ିଓ ଗେମ ଭଲ ଲଗେନି ବୋଲି କିଛିଟା ଭିଡ଼ିଓ ଗେମ ଅଛି ଯେଉଁଗୁଡ଼ାକ ମୋତେ ଭଲ ଲାଗେ ନାହିଁ କିନ୍ତୁ କିଛି ଟା ଭିଡ଼ିଓ ଗେମ ଏମତି ମଧ୍ୟ ଅଛି ଯେଉଁ ଗୁଡ଼ାକ ବହୁତ ଭଲ ଲାଗେ ଯାହାକୁ ଖେଳିବାକୁ ମୁଁ ବହୁତ ପସନ୍ଦ କରେ କିନ୍ତୁ ତା ଅପେକ୍ଷା ମୋତେ ଅନ୍ୟ ଗୁଡ଼ିକ ବେଶି ମନରେ ଆନନ୍ଦ ଦେଇଥାଏ ମୋତେ ଖୁବ୍ ଭଲ ଲାଗେ ଅ ଲୁଡୁ ଆଦି ଗେମ ମୋତେ ଖେଳିବାକୁ ଖୁବ ଖୁସି ଲାଗେ ଆଉ ଖୁବ ଆନନ୍ଦ ଲାଗିଥାଏ ଆଉ ମନ ଆନନ୍ଦରେ ମୁଁ ନାଚି ଉଠେ ମୋତେ ସେଇ ଭଳି ଭାବରେ ଖେଳ ଖେଳିବା ପାଇଁ ଖୁବ୍ ଭଲ ଲାଗେ ଆଉ ମନ ପସନ୍ଦ ହୋଇଥାଏ ମୋର ମୁଁ ସେଇ ଭଳି ଭାବରେ ଖେଳ ଖେଳିବାକୁ ଚାହିଁଥାଏ ସବୁବେଳେ ସବୁ କ୍ଷଣି ଅ ମୋର ଭିଡ଼ିଓ ଗେମରେ ଅଛି ରୁଚି କିନ୍ତୁ ମୋତେ ତା ଅପେକ୍ଷା ମଧ୍ୟ ସାମ୍ନାସାମ୍ନି ବସି ଖେଳ ଖେଳିବାରେ ବହୁତ ଭଲ ଲାଗେ ବହୁତ ଖୁସି ଲାଗେ ମୋତେ ବହୁତ ମଜା ଲାଗେ ଉଁ ଏ ଭଳି ହେଲେ ବହୁତ ଭଲ ହବ ମୋତେ ବହୁତ ଖୁସି ଲାଗିଥାଏ ଏଇ ସବୁ ଖେଳରେ ଖୁବ୍ ମନ ଆନନ୍ଦ ହୋଇଥାଏ